ଖୋର୍ଦ୍ଧା ଜିଲ୍ଲାରେ ଅର୍ଥନୀତିରେ ଉନ୍ନତି ଘଟିଛି ଯେପରି ପଇସା ସାମାଜିକ ବାସିନ୍ଦା ଉପରେ ପ୍ରଭାବ ଖୋର୍ଦ୍ଧା ଜିଲ୍ଲାରେ ଆଗକାଳରୁ ଚାଳିଶବର୍ଷ ତଳର କଥା ମୁଁ କହୁଛି ଖାଇବାକୁ ପାଉନଥିଲେ ପିଲାମାନେ ବାପା ମାଙ୍କୁ ଖାଇବାକୁ ବି ଦେଇପାରୁନଥିଲେ ଖଟିକି ବିଲରେ ଖଟିକି ରୋଜଗାର କରିକି ଖାଇବାକୁ ଦେଉଥିଲେ ପଇସାପତ୍ର ଅଭାବ ରହୁଥିଲା ପିଲାଙ୍କୁ ବି ପାଠ ପଢ଼ାଇପାରୁନଥିଲେ ଏବେ ଖୋର୍ଦ୍ଧା ଜିଲ୍ଲାରେ ମାନେ ପଇସା ବହିପତ୍ର ସ୍କୁଲରେ ମିଳୁଛି ପିଲାଙ୍କୁ ପାଠ ପଢ଼ାଉଛନ୍ତି ବାପା ମା ବି ସବୁଆଡ଼େ କାମ ମିଳୁଛି ବହୁତ ଜାଗାରେ ସବୁଠି କାମ ମିଳୁଛି କାମ କରିକି ପିଲାଙ୍କୁ ପଇସା ଦେଇକି ବି ପଢ଼ାଇପାରୁଛନ୍ତି ଟ୍ୟୁସନ କରାଇ ପାରୁଛନ୍ତି ଆଉ ପିଲାମାନେ ପିଲାମାନେ ଯାଇକି ସବୁଆଡ଼ୁ ଖାଇବାକୁ ମିଳିଲା ସ୍କୁଲରେ ପଇସା ପଇସା ବି ମିଳୁଛି ବହିପତ୍ର ମିଳୁଛି ସବୁ ମିଳୁଛି ଆଉ ଜାତିଭେଦ ସେତେବେଳେ ବହୁତ ଥିଲା ଛୁଆଁ ହେଲା ଛୁଆଁ ଅଛୁଆଁ ଜାତିଭେଦ ସ୍କୁଲରୁ ଗୋଟିଏ ପିଲା ଆସିଲେ ମା ମାନେ ଆମକୁ କୁହେ ତୁମେ ପ୍ୟାଣ୍ଟସାର୍ଟ କାଢ଼ିକି ଘରେ ପଶ ସେତକ ବି ଭେବଭାବ ଭେଦଭାବ ନାହିଁ ତା'ପରେ ଯାଇକି ସେ ପିଲାମାନେ ଏବେ ମିଶିମାଶି ସବୁ କାମ କାର୍ଯ୍ୟରେ ଉନ୍ନତି ଘଟାଉଛନ୍ତି ସମସ୍ତେ ଗୋଟିଏ ଷ୍ଟାଫ୍ ହୋଇଯାଉଛନ୍ତି ମିଶିକି ରିଲିଫ୍ ଦେଉଛନ୍ତି ସବୁ କାର୍ଯ୍ୟରେ ସହାନୁଭୁତି ହେଉଛନ୍ତି ଆଉ